ହଁ ସୁବ୍ରତ ଭଲ୍ରେ ଭଲ୍ ଅଛୁ ତ ଶୋଇ ଦେଇଥିଲି ରେ କାଲି ଫୁଟ୍ବଲ୍ ଟିକେ ଖେଳିବାକୁ ଯାଇଥିଲି ତ ହାଲ୍ ଚାଲ୍ ବେଲେ ଦେଖୁଛୁ ପରା ଆଜି କାଲି ସରକାରମାନଙ୍କୁ ଆର୍ କି ହାଲ୍ ଚାଲ୍ କହିବି କହ କାହାକୁ ଦେଲୁରେ ଭୋଟ୍ କାହାକୁ ଦେଲୁ ଭୋଟ୍ ଫୁଲ ଫୁଟିବ ମୁଁ ଶଙ୍ଖ ବାଜିବରେ ମୋର ଶଙ୍ଖ ବାଜିଲା ଯୋଡ଼ା ଶଙ୍ଖ ପିଟିଲି ବା ମୁଁ ଡବଲ୍ ଇଞ୍ଜିନ୍ ସବୁ ଲୁଟି ନେବରେ ମୋଦୀ ସବୁ ଲୁଟି ନେବ ଲୁଟି ନେବ ସେ କ'ଣ କାହାକୁ ଚାକିରୀ ଦଉଚି ଖାଲି ଧର୍ମ ନିରକ୍ଷେପ ରାଷ୍ଟ୍ର

ସେଟା ତ ସବୁ ଅନ୍ଏମ୍ପ୍ଲଏଡ଼୍ ଆକା ସେଟା ତ କହୁଚି ଖାଲି ଧର୍ମ ନିରକ୍ଷେପ ରାଷ୍ଟ୍ର ସେଇଟା କ'ଣ ହେଇଯିବ ହିନ୍ଦୁ ଧର୍ମର ମାନ୍ୟତା ସେଇଟା କ'ଣ ହିନ୍ଦୁ ରାଷ୍ଟ୍ର ବୋଲେ ଆଗରୁ ତ ଅଛନ୍ତି ନା ଏବେ ଖ୍ରୀଷ୍ଟୟାନ୍ ବି ତ ଅଛନ୍ତି ନା ମୁସଲ୍ମାନ ଅଛନ୍ତି ସବୁ ଅଛନ୍ତି

ସେଇଟା ଠିକ୍ କଥା ଯେ ହଁ ଦେଖା ଯାଉ ଓଡ଼ିଶାକୁ ବିକି କରି ଖାଉଚି କି କେମିତି ହେଲେ ଯେ ମୋହନ ଚରଣ ନାଇଁ ରେ ସେ କଥା ନାହିଁ ଯଦି ନବୀନ ସରକାର ସେତ୍କି ଯଦି କରି ନ ଥାନ୍ତା ଚବିଶ ବର୍ଷ ଅନ୍କଣ୍ଟେଷ୍ଟ୍ କେମିତି ଜିତି ଥାଆନ୍ତା ସେଇଟା ବି ତ ଅଛି ନା ଡେଭ୍ଲପ୍ କରୁଚି ନା ଭାଇ ତାର୍ ହେଲ୍ଥ କାର୍ଡ଼୍ ଏବେ କାଟ୍ବେ ତାର ହେଲ୍ଥ କାର୍ଡ଼ର ଆର୍ ପାୱାର୍ ନାହିଁ ବୁଝିଲୁ ଏଇ ଯୋଉ ବୀମା ସ୍ୱାସ୍ଥ୍ୟ ବୀମା କାର୍ଡ଼୍ ସେତିକି ପଇସା ଦେଇ ପାରିବ କି ଦିନକୁ ଦିନ ଆହୁରି ଜି ଡ଼ି ପି କମି ଯିବରେ ଜି ଡ଼ି ପି ପାଞ୍ଚରୁ ତିନ୍କୁ ଆଇଲା ଏବେ ତିନ୍ରୁ ଦଶକୁ ଯିବ ଆଉ ଛାଡ଼୍ରେ ବେକାର୍ ଆର୍ଗୁମେଣ୍ଟ୍ କରିବାର ନାହିଁ ମୁଁ ଚାଲ୍ଲି ଘର ଯାଉଛି ଆଉ ଛାଡ଼୍ ଭାଇ ଶଙ୍ଖ ଚିହ୍ନ ଜିନ୍ଦାବାଦ୍ ରଖୁଛି ଚାଲ୍ଲି ମୁଇଁ ଶଙ୍ଖ ଚିହ୍ନ ଜିନ୍ଦାବାଦ୍